ବେଳେ ବେଳେ ଆମ ଘରେ ମା' ମାନେ କି ଆମ ଧର୍ମ ପତ୍ନୀ ଏବଂ ନଥିଲାବେେଳେ ଆମକୁ ରୋଷେଇ କରିବାକୁ ପଡ଼େ ସେମାନେ ତାଙ୍କର ଯେହେତୁ ରୋଷେଇ ଅଭ୍ୟସ୍ତ ସେ ରୋଷେଇ ସେ ଜାଣନ୍ତି ଆମେ ଭାତ ଡାଲି ତରକାରୀ ଯେଉଁଟା ଚଳିବ ଏତିକି ଆମେ ଆମ ରୋଷେଇଟା ସମାପ୍ତ କରୁ